ଘରର ପାଖାପାଖି ଅଞ୍ଚଳକୁ ହାଇଜେନିକ ରଖିବା ପାଇଁ ହେଲେ ଘରର ପାଖାପାଖି କୌଣସି ଗଛପତ୍ର ରଖିବା ନାହିଁ କି ଗାଈ ଗୋରୁ ଛେଳି ମେଣ୍ଢା ଗୁହାଳ ରଖିବା ନାହିଁ ଯେଉଁ ପୋଚା ଗାତ ବା ମଇଳା ମଇଳି ରଖିବା ପାଇଁ ଯେଉଁ ଟାଙ୍କି କରିବା ତା ଉପରେ ଘୋଡ଼ଣି ପକାଇବା ଘରର ବାହାର ଚାରିପାର୍ଶ୍ୱରେ ଡେଲି ଫିନାଇଲ ବ୍ଲିଚିଙ୍ଗ ପକାଇ ସଫା ରଖିବା ତାହେଲେ ଘରକୁ ମଶା ମାଛି କିମ୍ବା ଅନ୍ୟାନ୍ୟ ବିଷାକ୍ତ ଜନ୍ତୁ କୌଣସି ଆସିପାରିବେ ନାହିଁ ଆଉ ଘରର ଦୂରତାରେ ଲାଟିନ ଟାଙ୍କି ମଧ୍ୟ ରଖିବାକୁ ପଡ଼ିବ ଯଦି ପାଖାପାଖି କୌଣସି କଣ୍ଟା ଗଛ କି ନଟିନୁଟା ଥାଏ ତାହେଲେ ତାକୁ ସଫା କରି ପରିଷ୍କାର ପରିଛନ୍ନ ରଖିବାକୁ ହେବ